ହ୍ୟାଲୋ ନମସ୍କାର ଆପଣ ମାଁ ମଙ୍ଗଳା ଏଜେନ୍ସିରୁ କହୁଛନ୍ତି କି ମୁଁ କୁମୁଦୁନୀ ମହାନ୍ତ କହୁଥିଲି ପୁରୀନ୍ଦା ପଞ୍ଚାୟତର ସଂସାଗ୍ରାମରେ ଆମ ଘର ତ ଆମର ପୁରୀ ଯିବାର ଥିଲା ତ ଡ୍ରାଇଭର କାହିଁକି ଫୋନ ଉଠଉ ନାହାଁନ୍ତି ଆପଣ ଟିକେ ବୁଝିକିରି କୁହନ୍ତୁ ଆମର ଯିବାକୁ ଲେଟ ହଉଛି ସକାଳୁ ଆସିବାର ଥିଲା